ହଁ କିଏ କହୁଥିଲେ ହଁ ଦେଖନ୍ତୁ ଆମର ସରକାରୀ ଡାକ୍ତର ଖାନାଟା ଏଥିରେ ବିଭିନ୍ନ ପ୍ରକାର ଡକ୍ଟର ଅଛନ୍ତି ସବୁ ବିଭାଗର ଡକ୍ଟର ଡାକ୍ତର ଅଛନ୍ତି ସେମାନେ ତାଙ୍କୁ ଆସି ଦେଖେଇଲେ ଆପଣଙ୍କର କ'ଣ ସମସ୍ୟା ଅଛି ସେମାନେ ବିଭିନ୍ନ ମାନେ ଚେକିଂ କରିବେ ଚେକିଂ କରିସରିଲା ପରେ ଆପଣଙ୍କର ବ୍ଲଡ଼ ଟେଷ୍ଟ କରିବେ ତାପରେ ଆପଣଙ୍କର ଯାହା ବି ଟେଷ୍ଟ ଅଛି କରିବେ କରିସାରିଲା ରେ ଆପଣଙ୍କର ଯେଉଁ ମେଡ଼ିସିନ୍ ଆପଣଙ୍କର ରୋଗ ହିସାବରେ ମେଡ଼ିସିନ୍ ଆପଣଙ୍କୁ ଦିଆଯିବ ସରକାରୀ ଡାକ୍ତର ଖାନାରେ ଗଭର୍ଣ୍ଣମେଣ୍ଟ ସରକାର ତରଫରୁ ବିଭିନ୍ନ ପ୍ରକାର ସୁବିଧା ଯୋଗେଇ ଦିଆଯାଉଛି ଯେମିତି କି ତୁମର ହେଉଛି କ'ଣ ସରକାରୀ ଔଷଧ ଆମର ଏଇଠି ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ସରକାରୀ ଔଷଧ ତୁମକୁ ଯୋଗେଇ ଦିଆଯାଉଛି ବାହାରକୁ ଟଙ୍କାଟିଏ ପଇସା ତୁମର ଖର୍ଚ୍ଚ ହେବ ନାହିଁ ତାହା ସହିତ ତୁମର ଯଦି ସ୍ଵାସ୍ଥ୍ୟ କାର୍ଡ଼ ଅଛି ସରକାରଙ୍କ ସ୍ଵାସ୍ଥ୍ୟ କାର୍ଡ଼ ଅଛି ତା'ହେଲେ ତାକୁ ମଧ୍ୟ ଯଦି ସରକାରୀ ଡାକ୍ତର ଖାନାରେ ଦେଖାଉଛ ତାହେଲେ ବିନା ମୂଲ୍ୟରେ ସବୁ ପ୍ରକାର ଚିକିତ୍ସା ହୋଇପାରିବ ଏଥିରେ କିଛି ଅସୁବିଧା ନାହିଁ

ଠିକ୍ ଅଛି ମୋତେ କୁହନ୍ତୁ ନା ଆପଣଙ୍କର କ'ଣ ହୋଇଛି ଆଚ୍ଛା ଆପଣ ଏଇଟା କେତେଦିନ ହେଲା ହେଉଛି ଠିକ ଅଛି ଆସନ୍ତୁ ସରକାରୀ ଡାକ୍ତରଖାନାକୁ ଆସନ୍ତୁ ଆସିକି ଏଇଠି ସବୁ ମାନେ ଯାହା ବି ମାନେ ଚେକଅପ୍ କରାହେଉଛି ତାକୁ ଆପଣ ବ୍ଲଡ଼ ଟେଷ୍ଟ କରନ୍ତୁ ତାପରେ ପରିଶ୍ରା ଟେଷ୍ଟ କରନ୍ତୁ ସବୁ ପ୍ରକାର ଟେଷ୍ଟ ହେଉଛି ଟେଷ୍ଟ କରିସାରିଲା ପରେ ଆମେ ଆମ ତୁମକୁ ବିନା ମୂଲ୍ୟରେ ମେଡ଼ିସିନ ବିନା ମୂଲ୍ୟରେ ଚିକିତ୍ସା ତାହା ସହିତ ସାଲାଇନ ସବୁ ଦବୁ ଦେଇସାରିଲା ପରେ ଆମ ଆପଣଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଠିକ ହୋଇପାରିବ